ଗୋଟେ ବିଷୟରେ ଧର ବିଜ୍ଞାପନ ଦେବା ପାଇଁ ବା ଅଧିକ ଲୋକଙ୍କୁ ଜଣେଇବା ପାଇଁ ସବୁଠୁ ସହଜରେ ଆଇଡିୟା ନେବା ପାଇଁ ଆମେ ଇଣ୍ଟର୍ନେଟ୍ର ସାହାଯ୍ୟ ନେଇ ପାରିବା ଇଣ୍ଟର୍ନେଟ୍ରେ ସାହାଯ୍ୟ ଧରା ଯାଉ ମୁଁ ଗୋଟେ ମାନେ ସିଲେଇ କରୁଛି ମୋର ଗୋଟେ ପୋଷ୍ଟ ବାହାର କରିମି ଆଡ଼୍ ପୋଷ୍ଟ ମାନେ କେମିତି ଆଇଡି଼ୟା ଦେମି ଗୋଟେ ଦୋକାନ କରିଛି କୌଣସି ଲୋକ ଜାଣି ନାହାଁନ୍ତି ତାକୁ ଜାଣିବା ପାଇଁ ହେଲେ ଆମେ କଣ କରିମିଁ ଫାର୍ଷ୍ଟ ମୁଁ ଇଣ୍ଟର୍ନେଟରେ ଯାଇକି ମୋ ସିଲେଇ ବିଷୟରେ ମୁଁ ଗୋଟେ ପୋଷ୍ଟ ବାହାର କରିମି ଫଟୋ ବାହାର କରିମି ଗୋଟେ ବାହାର କରିକି ମୁଁ ତାକୁ ମୋ ଦୋକାନ ଆଗରେ ଦେବି ତାକୁ ମୋବାଇଲ୍ରେ ବି ଗୋଟେ ଜିନିଷ ରଖିଲେ ବି ସମସ୍ତେ ଜାଣି ପାରିବେ ଆଜି କାଲି ରଖୁଛନ୍ତି ମୋବାଇଲ୍ରେ ଗୋଟେ ଫଟୋ ଉଠେଇ ସ୍ଟାଟସ୍ ରଖି ଦେଉଛନ୍ତି ଆଡ଼୍ କଣ୍ଟାକ୍ଟରେ ଧର ପଚାଶ ଜଣ ଶହେ ଜଣ ପାଁଶହ ଜଣ ଅଛନ୍ତି ସେମାନେ ଦେଖିଲେ ଜାଣିଲେ ଯେ ୟେ ଗୋଟେ ସିଲେଇର ଗୋଟେ ଆଡ଼୍ ଦେଉଛି ଯେ ତାର ଯଦି ଆମେ ତାଙ୍କର ମାନଙ୍କର କିଛି ଯଦି ଦରକାର ଥିବ କାହାର ସିଲେଇର କିଛି କରିବା ପାଇଁ ସେମାନେ ବି ଜାଣି ପାରିବେ ଆମେ ଅଳ୍ପ ସମୟ ଭିତରେ ଆମେ ଏଇ ଆଡ଼୍ ବାହାର କରିକି ଅଧିକ ଲୋକଙ୍କୁ ଆମେ ଜଣେଇ ପାରିବା ଆମେ ଯେହେତୁ ଅଧିକ ଲୋକଙ୍କୁ ଯଦି ଏଇ ବିଷୟରେ ଜଣେଇବା ପାଇଁ ବେଶୀ ସହଜ ଉପାୟ ହେଲା ଇଣ୍ଟର୍ନେଟ୍ ଇଣ୍ଟର୍ନେଟ୍ରେ ଆମେ